ଭାଇ ପରିବା କ'ଣ ଭଲ ଅଛି ଦେଖେ କହିଲ ଟିକେ ଏଇ ଭାଇ ବାହାଘର ଅଛି ପରା ମୋ ବଡ଼ଭାଇର ବାହାଘର ହେବ ତ ଜୁନ୍ମାସରେ ଆ ଆମର ହେବ ତୁମର କ'ଣ ଖାଲି ପରିବା ବିକୁଛ ନା ଡାଲି ଚାଉଳ ସବୁ ବିକୁଛ ସବୁ ଏଇ ପୋଟଳ ଦରକାର ଆମର କୋଡ଼ିଏ ତିରିଶ କିଲୋ ଖଣ୍ଡେ ପୋଟଳ ଦରକାରେ ପୋଟଳ ରସା ହେବ ଆଉ ହଁ ଜୁନ ଜୁନ ସତର ତାରିଖ ବା ଜୁନ ସତର ତାରିଖ ଦିନ ଆମର ଦରକାରେ ପୋଟଳ କେତେ ଟଙ୍କା ରହୁଛି ହେ ସତୁରି ଟଙ୍କା କ'ଣ ଏତେ ଟଙ୍କା କହୁଛ ମ ଆଉ ଟିକିଏ କମଉନ ପଚାଶ ଷାଠିଏ ଟଙ୍କା କର ମୋର କୋଡ଼ିଏରୁ ପଚିଶ କେଜି ଦରକାର ବା ହା ହଳଦିଆ ପୋଟଳ ଗୁଡ଼ା ଦେବନି ନେଳିଆ ନେଳିଆ ପୋଟଳ ଦେବ ହୁଁ ଆଉ ଛୁଇଁ ଅଛି ମଟରଛୁଇଁ

ହଁ ସଜନା ଛୁଇଁ ଦୁଇ କିଲୋ ଖଣ୍ଡେ କରିଦେଇଥିବ ଆଉ ଇଏ କଲରା ହଁ ଇଏ କଲରା ଶହେ ଏ ଭୁଲରେ କଲରା କହିଲି କ'ଣ ଭେଣ୍ଡି ଦରକାରେ ଭେଣ୍ଡି ଦରକାରେ ପାଞ୍ଚ ସାତ କିଲୋ ଖଣ୍ଡେ ଫିଙ୍ଗର ଚିପ୍ସ କରିବାକୁ ହା ହଁ ଆଉ ଫୁଲକୋବି ହଁ ଫୁଲକୋବି ଲେଖିଥାଅ କୋଡ଼ିଏଟା ଖଣ୍ଡେ ଫୁଲକୋବି ଲେଖିଥାଅ ହଁ କୋଡ଼ିଏଟା ଫୁଲକୋବି ଫୁଲକୋବି ଗୁଡ଼ା କେତେ ଟଙ୍କା ଏବେ ଚାଲିଛି କେ ଏତେ ଟଙ୍କା ପଡ଼ିବ ଆଉ ଛୋଟିଆ ଛୋଟିଆ ଗୁଡ଼ା ନା ବଡ଼ ବଡ଼ ଫୁଲକୋବି ସବୁ

ହଁ ବନ୍ଧାକୋବି ଦରକାର ନା ଇଏ ଘାଣ୍ଟ ପାଇଁ ହଁ କ୍ୟାପ୍ସିକମ ପାଞ୍ଚ କିଲୋ ପାଞ୍ଚ କିଲୋ ପାଞ୍ଚ କିଲୋ ଟମାଟ ଟମାଟ ପାଖାପାଖି କରିଦିଅ ପନ୍ଦର କିଲୋ ବାଇଗଣ କରିଦିଅ ସାତ କିଲୋ ପାଞ୍ଚଶହ ବାଇଗଣ କେତେ କ'ଣ ରେଟ୍ ଅଛି ହେ ପଚିଶଟଙ୍କା କ'ଣ ବାଇଶଟଙ୍କା କରିବ ଆଉ ହଁ ଗାଜର କରିଦିଅ ସେଇ ଛଅ କିଲୋ ଖଣ୍ଡେ କରିଦିଅ ଗାଜର ଗା ଗା ଗାଜର ବଡ଼ ଅଛି ନା ଛୋଟଛୋଟ ଗାଜର ସବୁ ଆଉ ଇଏ ବିଟ ହଁ ବିଟ ତିନି ଚାରି କିଲୋ ଖଣ୍ଡେ କରିଦେଇଥିବ ଆ ଛତୁ ଛତୁ ମଗଉଛ କି ତୁମ ଦୋକାନକୁ ଛତୁ ହୋଇପାରିବ ଆ ଛତୁ ମୋର ଦରକାରେ ବାଇଶ କିଲୋ ଖଣ୍ଡେ ଛତୁ ଦରକାରେ ବଟମ ଛତୁ ଏଇ ଯେଉଁ ପାଳ ଛତୁ ନୁହଁ ହଁ କାକୁଡି଼ କାକୁଡି଼ କାକୁଡି଼ କାକୁଡି଼ ବାର କିଲୋ ଆ ପିଆଜ କରିଦେବ ଆମର ହେଉଛୁ ଉଁ ଶତେଇଶ ତିନି ତିରିଶ ପଇଁତିରିଶ କିଲୋ ପିଆଜ କରିବ ଧଣିଆ ପତ୍ର ପାଞ୍ଚ ସାତ ବିଡା଼ କରିବ କଖାରୁ କରିବ ଦଶ କିଲୋ ଖଣ୍ଡେ କଖାରୁ କିଲୋ କେତେ ଅଛି ଏଇନା ହ ହଉ କଖାରୁ ଦଶ କିଲୋ ଖଣ୍ଡେ କରିଦେବ ମାଟିଆଳୁ କରିଦେବ ଯଦି ପାଞ୍ଚ କିଲୋ ଖଣ୍ଡେ ମାଟିଆଳୁ କରିଦେବ ଏଇଟା ସବୁ ଲିଷ୍ଟ କରିଦେଲି ଏସବୁ ମୋତେ କହିବ ଆଣିବ ମୋତେ ଫୋନ କରିକି କହିବ ଯେ କେତେ ଟଙ୍କା କ'ଣ ହେଲା ସେଇଅନୁସାରେ ଯେଉଁଦିନ କହିବ ସେଇଦିନ ଆସିକି ମୁଁ ତୁମଠୁ ନେଇଯିବି ଆଉ ହଉ ହଉ ରହୁଛି ଆଁ